ପକ୍ଷୀମାନଙ୍କୁ ଆମ ଘର ପଛପଟ ବା ବଗିଚାକୁ ଆକୃଷ୍ଟ କରିବା ପାଇଁ ଆମର ଜାଗା ଜାଗାରେ ପାଣି ପାଣିର ଅଛି ଆମର ଟ୍ୟୁବ୍ୱେଲ୍ ଅଛି ବାଡ଼ିକୁ ଟ୍ୟୁବ୍ୱେଲ୍ ପାଣି କଣ ସେପଟେ ବାହାରି ଯାଏ ପାଣି ସେ ପାଣି ବି ରହେ ତାପରେ ପାଣି ନାଳ ସାଇଡ଼୍ ସାଇଡ଼୍ରେ ଛୋଟ ଛୋଟ ଗଛ ଛୋଟ ଛୋଟ ଗଛ ଥାଏ ଗଛର ପତ୍ରକୁ ବି ପକ୍ଷୀ ଖାଆନ୍ତି ଆଉ ପକ୍ଷୀ ପାଣି ପାଖ ପାଖ ମାନଙ୍କରେ ସେମାନେ ଇଞ୍ଚାଡ଼ିକି ତା'ର ପୋକ ଜୋକ ସବୁ ଖାଆନ୍ତି ଏଇସବୁ ଆମର ବାଡ଼ିରେ ପକ୍ଷୀମାନଙ୍କ ପାଇଁ ସକାଳୁ ସବୁ ଛୋଟ ମାନେ ଚାଉଳ ବୁଣି ଦିଆଯାଏ ଶସ୍ୟ ଫୋପାଡ଼ି ଦିଆଯାଏ ଯେକୌଣସି ପକ୍ଷୀ ଆସିଲେ ଖାଇବେ ବୋଲି ସକାଳୁ ଉଠିକି ଦିଆଯାଏ ଆକୃଷ୍ଟ କରିବା ପାଇଁ ପାଣିର ସୁବିଧା ଅଛି ବଗିଚାରେ ବାଡ଼ି ବାଡ଼ିରେ ପାଣିର ସୁବିଧା ଅଛି ଛୋଟ ଛୋଟ ଦାନା ବି ସେମାନେ ଶସ୍ୟ ଖାଆନ୍ତି ଶସ୍ୟ ଖାଇବା ପାଇଁ ସୁବିଧା ଅଛି ବି ଶସ୍ୟ ଖାଆନ୍ତି ସେଥିପାଇଁ ଏ ପାଖ ଆଖରେ ସବୁ ପକ୍ଷୀ କୁକୁଡ଼ାମାନେ ସବୁ କି ଛୋଟ ଛୋଟ ଘରଚଟିଆ ସେଇସବୁ ପକ୍ଷୀମାନେ ସବୁ ବାଡ଼ିକୁ ଆମ ବଗିଚାକୁ ଆସନ୍ତି ଘର ପଛପଟେ କି ଆମର ପାଣି ଯେଉଁ ଟ୍ୟୁବ୍ୱେଲରୁ ପାଣି ସବୁ ବାହାରି ଯାଉଚି ସେ ପାଣି ନଳ ପାଖକୁ ହେଉ ସବୁ ପକ୍ଷୀମାନେ ଆସନ୍ତି ଆଉ ତାଙ୍କର ଛୋଟ ଛୋଟ ଶସ୍ୟ ପାଣି ପିଅନ୍ତି ମାନେ ସେ ଛୋଟ ଛୋଟ ଯେଉଁ ଛୋଟ ଦାନା ରହିଲା ଆମର ଚାଉଳ ହେଉ ଚାଉଳର ଦାନା ସେସବୁ ଜିନିଷ ଖାଇବା ପାଇଁ ଆସନ୍ତି ଆସନ୍ତି ଖାଇ ଖାଆନ୍ତି ଆଉ ତାକୁ ମିଞ୍ଚାଡ଼ିକି ବାହିକି ଛୋଟ ଛୋଟ ସବୁ ପାଣି ଦାନା ସବୁ ଘାସ ଦାନା ସବୁ ସେସବୁ ଜିନିଷ ଖାଆନ୍ତି ଏମିତି ପକ୍ଷୀମାନେ ଶସ୍ୟ କି ପାଣି ପାଆନ୍ତି ବୋଲି ସେସବୁ ଆକୃଷ୍ଟ ହୋଇକି ଧାଇଁକି ଆସନ୍ତି